ହରିଶଙ୍କର ମନ୍ଦିର୍କେଁ ଆମେ ଯାଇସୁଁ ସେନୁ ଯାଇ କରି ଭଗବାନଙ୍କ ସ୍ଥଲରେ ରହିସୁଁ ସେ ଜାଗାରେ ପୂଜାପାଠ କରି କରି ସେନ ଗୋଟେ ସେଲା ପଥର ଅଛି ସେନ ଗାଧ୍ସୁଁ ସେନ ଗାଧି କରି ଭଗବାନଙ୍କ ପାଣି ଆନିକରି ଆମେ ସେନ ତାଙ୍କର ଶିଳରେ ଦେଇକରି ପୂଜାପାଠ କରିକରି ସେନ ଦିନେ ଦୁଇ ଦିନ ରହିକରି ରହିସୁଁ ତାଙ୍କର ପ୍ରସାଦ ଆରି ବି ଖାଇସୁଁ ଆଉ ସେ ଜାଗାରେ ରହିକରି ଆମେ ବହୁତ ଆନନ୍ଦିତ ହେସୁଁ ଯେ ଭଗବାନଙ୍କର ସ୍ଥଳ ଜାଗା ବୋଲିକରି ସେ ଜାଗାକେ ଆମର୍ ହରିଶଙ୍କର ଭଗବାନଙ୍କର ମନ୍ଦିର୍କେ ସମସ୍ତେ ଗଲେ ଯେକୌଣସି ଦୁଃଖରୁ ଭଗବାନ ପାର୍ କରସୁଁ ସେଥିର୍ଲାଗି ଆମେ ସେ ଜାଗାକେ ଯାଇସୁଁ